ଓଡ଼ିଶାର ମନୋରଞ୍ଜନ ଶିଳ୍ପରେ ସୋସିଆଲ୍ ମିଡ଼ିଆରେ ଆମେ ବହୁତ ପ୍ରକାର ପ୍ଲାଟ୍ଫର୍ମ ଯେମିତିକି ଆମର ୟୁଟ୍ୟୁବ୍ ହେଲା ଫେସବୁକ୍ ହେଲା ଟ୍ୱିଟର୍ ହେଲା ଏହିସବୁ ଅନଲାଇନ୍ ପ୍ଲାଟ୍ଫର୍ମରେ ଆମେ ବହୁତ ପ୍ରକାର ସୁବିଧା ଆଉ ଆମେ ମନୋରଞ୍ଜନ କରିପାରୁଛୁ ଆଉ ଆମର ଏଥିରେ ଆମେ ଫେସବୁକ୍ରେ ଯେମତି ଆମେ ଗୋଟେ ଫଟୋ ଅପଲୋଡ଼୍ କଲୁ ସେଥିରେ କିଛି ଭିଡ଼ିଓ ଦେଖିଲୁ ଓ ଅନ୍ୟାନ ସବୁ ଜାଗାରେ ଭିଡ଼ିଓ ଯେଉଁମାନେ ଅପଲୋଡ଼୍ କରିଥାନ୍ତି ସେସବୁ ଦେଖିଲୁ ଭିଡ଼ିଓ ବି ଦେଖିବାକୁ ଭଲ ଲାଗେ ତ ୟୁଟ୍ୟୁବ୍ରେ ବି ସେଇଭଳି ନୂଆ ନୂଆ ଭିଡ଼ିଓ ଦେଖିବା ମୁଭି ଦେଖିବା ବ୍ଲଗର୍ମାନେ ଯେଉଁମାନେ ସବୁ ଭିଡ଼ିଓ ବନାଇକି ଅପଲୋଡ଼୍ କରନ୍ତି ତ ସେସବୁ ଭିଡ଼ିଓ ଦେଖିବା ଭଲ ଲାଗେ ଆଉ ୟୁଟ୍ୟୁବ୍ରେ ଆମେ ନିଜେ ବି ଭିଡ଼ିଓ ଅପଲୋଡ଼୍ କରିକିନା ଆମେ ଛାଡ଼ିଥାଉ ଯେଉଁଥିରେ କି ଆମକୁ ବହୁତ ପ୍ରକାର ଲାଇକ୍ସ କମେଣ୍ଟ ଏସବୁ ଆସିଥାଏ ତ ସେମାନେ ସେଇଗୁଡ଼ା ସବୁ ଦେଖିବାକୁ ଭଲ ଲାଗେ ୟୁଟ୍ୟୁବ୍ରେ ଆମେ ପଇସା ବି ଇନକମ୍ କରିଥାଉ ଭିଡ଼ିଓ ଅପଲୋଡ଼୍ କରିକିନା ୟୁଟ୍ୟୁବ୍ ଗୋଟେ ଏଇଭଳିଆ ପ୍ଲାଟ୍ଫର୍ମ ଯେଉଁଥିରେ କି ଆମକୁ ବହୁତ ପ୍ରକାରର ଶିକ୍ଷା ବି ମିଳିଥାଏ ଆମେ ବହୁ ବିଭିନ୍ନ ଜାଗା ସବୁ ଦେଖିପାରିଥାଉ ଯେଉଁ ଜାଗାକୁ ଆମେ ଯାଇପାରିବିନଥାଉ ସେଇସବୁକୁ ଆମେ ୟୁଟ୍ୟୁବ୍ ମାଧ୍ୟମରେ ଆମେ ଦେଖିପାରିଥାଉ ତ ନୂଆ ନୂଆ ସବୁ ଲୋକମାନଙ୍କର ଭିଡ଼ିଓ ବି ଦେଖିଥାଇପାରୁ ତ ୟୁଟ୍ୟୁବ୍ ହେଲା ଗୋଟେ ମନୋରଞ୍ଜନର ଗୋଟେ ପ୍ଲାଟ୍ଫର୍ମ ଯେଉଁଥିରେ କି ଆମକୁ ବହୁତ ଆନନ୍ଦଦାୟକ ମିଳିଥାଏ ଟ୍ୱିଟର୍ରେ ବି ସେଇଭଳିଆ ଟ୍ୱିଟର୍ରେ ବି ଆମେ ବହୁତ ପ୍ରକାରର ଫଟୋ ତା' ବହୁତ ପ୍ରକାରର ସିନେମା ତାରକା ଖେଳାଳୀ ନେତା ଏମାନଙ୍କ ବିଷୟରେ ବି ଆମେ ସବୁ ଦେଖିପାରିଥାଉ ଆମେ ନିଜେ ବି ଆମର ଫଟୋ ଅପଲୋଡ଼୍ କରିପାରିଥାଉ ତ ସେ ଫଟୋରେ ଲାଇକ୍ସ କମେଣ୍ଟସ୍ ଯେଉଁସବୁ ଆସିଥାଏ ସେଗୁଡ଼ା ବି ସବୁ ଆମକୁ ବହୁତ ଭଲ ଲାଗେ ତ ୟୁଟ୍ୟୁବ୍ ଟ୍ୱିଟର୍ ଫେସବୁକ୍ ଏହିସବୁ ହେଲା ଯେଉଁ ଅନଲାଇନ୍ ମନୋରଞ୍ଜନ ପ୍ଲାଟଫର୍ମ ଯେଉଁଗୁଡ଼ାକି ଆମେ ବହୁତ ବ୍ୟବହାର କରୁଛୁ